ଓଡ଼ିଶାର ସମ୍ବାଦ ଓ ଗଣମାଧ୍ୟମ ପରିବେଶ ହେଉଛି ଯାହାକି ଆମର ନ୍ୟୁଜ୍ ଯାହାକି କୁହାଯାଏ କି ଇଂଲିଶ୍ରେ ନ୍ୟୁଜ୍ପେପର୍ ନ୍ୟୁଜ୍ପେପର୍ ଦ୍ଵାରା ସବୁ ଲୋକ ଜାଣନ୍ତି ଦେଶ ଦୁନିଆର ଖବର ଏବଂ ସବୁ ଭଲ ମନ୍ଦ ଜାଣନ୍ତି ଯାହାକି ହେଉଛି ଏକ ପ୍ରକାର ଜିନିଷ ହେଉଛି ମୂର୍ଖତା ଯାହାକି ଏବେ ଦେଖନ୍ତୁ କୋରୋନା ଟାଇମ୍ରେ ଯେମିତି ରୋଗଟା ଆସିଲା ବହୁତ ଜୋର୍ସେ ଲୋକଙ୍କୁ ଡରାଇଦିଆଗଲା ଯାହା ଏମିତି କଲେ ଏମିତି ହେବ ସେମିତି କଲେ ସେମିତି ହେବ ଯାହାକି ବହୁତ ଲୋକ ଡରିଗଲେ କେତେଲୋକକୁ ବି ପି ପ୍ରେସର୍ ବି ହୋଇଗଲା ଏବଂ ଆଉ ଗୋଟେ କାମ ହେଉଛି ଭୂମିରେ ଯାହାକି ଆମର ମାଟିର ଯେମିତି ପାଣି ଶୁଖିଯାଉଛି ପାଣି ସମୟ ସମୟରେ ଆମକୁ ମିଳୁନି ଭଲ କାମ କରୁଛନ୍ତି ଆଉ ଗୋଟେ ରିପୋର୍ଟର୍ଙ୍କର ଭଲ କାମଟା ହେଉଛି ସାହସ ଯାହାକି କେଉଁ ପୋଲିସ୍ ଖରାପ କାମ କଲେ କି କିମ୍ବା ବିଧାୟକ ଖରାପ କାମ କଲେ ତାହାକୁ ନ ଡ଼ରିକି ତାଙ୍କ ଜୀବନକୁ ବାଜି ଲଗାଇକି ବି ସେସବୁକୁ ଆଗରେ ବଢ଼ାନ୍ତି ଆଉ ତା'ପରେ ବି ଏତିକି ଅଛି ତାଙ୍କର କି ସେ କେଉଁ ଆର୍ମି କି ଯାହାକୁ ସପୋର୍ଟ୍ ଦେବାକଥା ସପୋର୍ଟ୍ କରନ୍ତି ଯାହାକୁ ହେଟର୍ସ୍ମାନଙ୍କୁ ଯାହାହେଲେ ବି ତାଙ୍କେ ତ କିଛି କରନ୍ତିନି ହେଲେ ବି ଯାହାହେଲେ ବି ତାଙ୍କେ ମିଡ଼ିଆରେ ଡାଇରେକ୍ଟ୍ ଦେଖାନ୍ତି କାହିଁକିନା ତାଙ୍କେ କାହାକୁ ଡରନ୍ତିନି ସେ ଜିନିଷଟା ବହୁତ ଭଲ ଲାଗେ ଆମର ଯେଉଁ କ'ଣ କୁହନ୍ତି ଗଣମାଧ୍ୟମ ଉପରେ ବେଶୀ ସେ ଯେଉଁ